ବର୍ତ୍ତମାନ ଦୁନିଆରେ ସବୁଠାରେ ଡିଜିଟାଲ ମାର୍କେଟିଂର ବ୍ୟବହୃତ ହେଉଛି ତେଣୁ ସମସ୍ତେ ଆଜିକାଲି ଏଥିରେ ଲାଗି ରହିଛନ୍ତି ସବୁଠାରୁ ଅଧିକ ବ୍ୟବହୃତ ଆପ୍ଗୁଡ଼ିକ ହେଲା ଫେସବୁକ୍ ଟ୍ଵିଟର୍ ୟୁଟୁବ୍ ଇନଷ୍ଟା ଯାହାଦ୍ଵାରା ସମସ୍ତେ ସେଥିରେ ଲିପ୍ତ ହୋଇକରି ରହିଛନ୍ତି ସ୍ମାର୍ଟଫୋନର ଅନେକ ଫାଇଦା ଅଛି ଆଉ ସ୍ମାର୍ଟଫୋନର ଅନେକ କ୍ଷତି ମଧ୍ୟ ଅଛି ସ୍ମାର୍ଟଫୋନର ବ୍ୟବହାର କରିବା ଦ୍ୱାରା ଅନେକ କିଛି ଫାଇଦା ଲୋକଙ୍କ ହେଇପାରେ ସ୍ମାର୍ଟଫୋନ ଦ୍ଵାରା ଲୋକମାନେ ବହୁତ କିଛି ଜ୍ଞାନ ଆହରଣ କରିଥା'ନ୍ତି ଯେପରି ଯଥା କିଛି କାର୍ଯ୍ୟ କିଛି ଚାକିରି ଚାକିରିର କିଛି ଦେଶବିଦେଶର ସବୁ ଦେଶବିଦେଶର ହାଲଚାଲ୍ ଖବରଗୁଡ଼ିକ ସ୍ମାର୍ଟଫୋନ ଦ୍ଵାରା ଅତି ଶୀଘ୍ର ଲୋକେ ପାଇପାରିଥାନ୍ତି ସ୍ମାର୍ଟଫୋନ ଦ୍ୱାରା ଯାହାଦ୍ଵାରା ଲୋକମାନେ ଗୋଟିଏ ସ୍ଥାନରୁ ଗୋଟିଏ ସ୍ଥାନକୁ ଯିବା ଆସିବା ସବୁକିଛି କରିବାପାଇଁ ସୁବିଧା ହୋଇଥାଏ ଲୋକଙ୍କ ଗୋଟେ ସ୍ଥାନରୁ ଦୂର ସ୍ଥାନରେ ଥିବା ଦ୍ୱାରା ଲୋକ ସ୍ମାର୍ଟଫୋନ ଦ୍ୱାରା ଲୋକମାନେ କଥାବାର୍ତ୍ତାର ଲାଗି ଲାଗିକି ସେମାନଙ୍କ ହାଲଚାଲ୍ ବୁଝିପାରିଥାନ୍ତି ସ୍ମାର୍ଟଫୋନ ଦ୍ୱାରା ଲୋକମାନେ ବିଭିନ୍ନ ସମସ୍ତ ଶିକ୍ଷାକ୍ଷେତ୍ରଠାରୁ ଆରମ୍ଭକରି ସମସ୍ତ ସ୍ୱାସ୍ଥ୍ୟକ୍ଷେତ୍ର ସବୁଥିରେ ସ୍ମାର୍ଟଫୋନର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କିନ୍ତୁ ଅତ୍ୟଧିକ ସ୍ମାର୍ଟଫୋନର ବ୍ୟବହାର୍ଯ୍ୟ ପାଇଁ ଅନେକ କ୍ଷତି ମଧ୍ୟ ହୋଇଥାଏ ଆଜିକାଲିର ଯୁବପିଢ଼ି ସ୍ମାର୍ଟଫୋନକୁ ବ୍ୟବହାରରେ ଅବହେଳିତ ଯୋଗୁଁ ନାନା ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ମାର୍ଟଫୋନର ସଠିକ୍ ବ୍ୟବହାର ନକରିବା ଦ୍ୱାରା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସ୍ମାର୍ଟଫୋନକୁ ଯେପରି ଠିକ୍ ଭାବରେ ବ୍ୟବହାର କରିପାର ସେ ଉପରେ ସଜାଗ ହୋଇକରି ଖରାପ କାର୍ଯ୍ୟରୁ ଦୂରେଇ ରହିକରି ତାର ବ୍ୟବହାର ଠିକ୍ ଭାବରେ କରିବା ଉଚିତ ମୋ ମତରେ ସ୍ମାର୍ଟଫୋନର ବ୍ୟବହାର ଅତ୍ୟଧିକ ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ଅଟେ